ଇଏ ପୁଅ ହଁ ଭଲ ଅଛ ତ ହଁ ଠାକୁରଙ୍କ ପ୍ରତି କେମିତି ବିଶ୍ୱାସ ଅଛି ନାଇଁ ଜଗନ୍ନାଥଙ୍କ ପ୍ରତି ଆମର ଯେଉଁ ପରମ୍ପରା ଠାକୁର ଜଗନ୍ନାଥ ତାଙ୍କ ବିଷୟରେ ତୁମେ କ'ଣ ଜାଣୁଛ ବା କଣ କରୁଛ କେମିତି ହଁ ଗୀତା ପଢ଼ୁଛ ନା ଭାଗବତ ପଢ଼ୁଛ ନା ଆମର ଏ ଯେଉଁ ପରମ୍ପରା ରହିଛି ଏପ୍ରକାର କଣ ଟିକେ ଜାଣିଛ ମୋତେ ଟିକେ କହିଲ ଆଛା ନା ମୋତେ ତ ବରଂ ଖୁସି ଲାଗିଛି ମୁଁ କେବେ ଗଲେ କଣ ଶାନ୍ତି ଲାଗେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଶମ୍ଭୁ ଆମ ପୁରାଣରେ ରହିଛି ବଳରାମ ଶ୍ରୀକୃଷ୍ଣ ସୁଭଦ୍ରା ବୋଲି ଆମେ ମାନ୍ୟ କରୁଛେ ତାଙ୍କ ଦ୍ୱାରା ତାଙ୍କ ନାମ ସଂକୀର୍ତ୍ତନ କରିବା ଆମ ଗୀତା ଶୁଣିବା ହାଁ ତାଙ୍କ ପାଖରେ ଯେଉଁ ପରମ୍ପରା ଯେଉଁ ଐଶ୍ୱର୍ଯ୍ୟ ଶକ୍ତି ରହିଛି ତା ଦ୍ୱାରା ମନର ତ୍ରାହି ମିଳିଥାଏ ହଁ ଠିକ ଅଛି ଏଇ ଆସନ୍ତା ଆଛା ଆଛା ହଁ ହଁ ଠିକ୍ ଅଛି ଏ ଆସନ୍ତା ବର୍ଷ ଆମର ଏ ଯେଉଁ ଦୀପାବଳି ଅଛି ସେଇ ଦିନ ଆମେ ଯିବା ଠାକୁରଙ୍କର ଆମର ମନର ଭାବ ତାଙ୍କ ପାଖରେ ପ୍ରଣିପାତ କରି ଜଗନ୍ନାଥଙ୍କୁ ଆମର ନିଜର ଦୁଃଖ ଜଣେଇବା ହାଁ ସେଇ ପ୍ରଭୁ ହେଉଛନ୍ତି ଆମର ମାନେ ଜୀବନର ସାଥି ଜୀବନ ସାଥି ମାନେ ଜନ୍ମ ଠାରୁ ଶେଷ ପର୍ଯ୍ୟନ୍ତ ମରିବା ବାଟ ଦେଖାନ୍ତି ରାମାୟଣ ହେଲା ନୀତିଶିକ୍ଷା ଆଉ ରାମାୟଣ ଆମର ରାମାୟଣ ହେଲା ନୀତିଶିକ୍ଷା ବା ରାମଚନ୍ଦ୍ର ପିତାଙ୍କର କଥାକୁ ମାନି କି ତାଙ୍କର ଭାତୃଷ୍ଣା ଦେଖେଇଥିଲେ ପିତାଙ୍କୁ ସମ୍ମାନ ଦେଇଥିଲେ ପିତାଙ୍କ ସତ୍ୟ ରକ୍ଷା କରିଥିଲେ ଏଇଟା ହେଲା ପରମ୍ପରା ଏଇ ନୀତି ଟା ଯଦି ଆମେ ଅବଲମ୍ବନ କରିବା ଆମ ଏ ସମା ସମାଜ ବା ଦେଶ ସମସ୍ତେ ଶିଖିବେ ଯାହାଦ୍ୱାରା କି ମଣିଷ ଶିକ୍ଷା ଦ୍ୱାରା କିଛି ଉପକୃତ ହୋଇପାରିବ ହଁ ଆସନ୍ତା କୁ ଯିବା ମୁଁ ଏଇନା ତ ଟିକେ ଏ ଏନ୍ଗେଜ୍ ମାନେ ଅସୁବିଧାରେ ଅଛି ସେଇଯୋଗୁଁ ଦେଖିବା ଟିକିଏ ସମୟ ବାହାର କରିକି ତୁମ ପାଖରେ ପହଞ୍ଚିବି ବୁଝିଲ ଅଙ୍ଗଦ ବାଳି ବାଳି ପୁତ୍ର ହେଲା ଅଙ୍ଗଦ ବୁଝିଲ କି ବାଳିର ପୁତ୍ର ଅଙ୍ଗଦ ତା ସ୍ତ୍ରୀ ହେଉଛି ତାରା ବୁଝିଲ କି ସେ କି ପ୍ରକାର ମାନେ ନିଜର ମାତୃଷ୍ଣା ଦେଖାଇଥିଲା ସିଏ ଅଙ୍ଗଦ ତା ଭିତରେ ଅଙ୍ଗଦ କିପ୍ରକାର ଯୁବରାଜ ହୋଇଥିଲା ସେ ବିଷୟରେ ମୁଁ ସବୁକିଛି ସାକ୍ଷାତରେ ତୁମକୁ ଏ ବିଷୟରେ ସବୁକିଛି ବୁଝେଇବି ତାପରେ ତାଙ୍କର ତା ବାପା ଯେ ବାଳି ସେ ଖାଇ ସମୁଦ୍ରରେ ଅର୍ପଣ କରି ସ୍ନାନ କରେ ସେ ମଧ୍ୟ ରାମଚନ୍ଦ୍ରଙ୍କୁ ମଧ୍ୟ ହଁ ସେ ଯୁଦ୍ଧରେ ମଧ୍ୟ ଜୟ କରିପାରିଥାନ୍ତା କିନ୍ତୁ ରାମଚନ୍ଦ୍ର ତାଙ୍କୁ କଣ କଲେ ଲୁଚି କରି ବୁଝିଲ କି ତାଙ୍କୁ ସର ନିକ୍ଷେପ କରିଥିଲେ ସେ ମରିଥିଲେ ହେଲେ ସେଇ ଯେଉଁ ପରମ୍ପରା ରହିଛି ଆମର ରାମାୟଣର ତାକୁ ନୀତିଶିକ୍ଷା କରିବା ଦ୍ୱାରା ମଣିଷ କିଛି ନୀତି ମାନେ ମଣିଷ ସତ୍ ବାର୍ତ୍ତା ସତ୍ ମାର୍ଗ ସତ୍ ପଥରେ ଯିବାପାଇଁ ଆଗେଇ ଯିବ ହଁ ହଁ ପ୍ରତିଦିନ ନାମକୀର୍ତ୍ତନ ଚାଲୁ ହଁ ଯିବା କିଛି ନାଇଁ ନା କିଏ ଜଣେ ଲେଖିଛି ଆମ ସଂସ୍କୃତରେ ଲେଖିଛି ନାମ ରତ୍ନନଂ ନାମ ରତ୍ନନଂ ନାମେ ସମ୍ମତି ଲଖ୍ୟଣମ୍ ନିଜବାଣି ଗମଗନ ନିରତରେ ମାନେ ସଂସ୍କୃତିରେ ଲେଖିଛି ନାମ ହେଲା ସବୁଠାରୁ ଶ୍ରେଷ୍ଠ ମାନେ କୃଷ୍ଣ ଭଜ ରାମ ଭଜ ପ୍ରଭୁଙ୍କର ନାମ ସ୍ମରଣ ରେ ଆମେ ତ୍ରାହି ଗତି ପାଇପାରିବା ସ୍ୱର୍ଗ ସ୍ଵର୍ଗପ୍ରାପ୍ତି ହୋଇପାରିବ ଏଇଟା ତ ହେଲା ବଡ଼ ଜିନିଷ ଏହା ମଣିଷ ଜୀବନରେ ବଡ଼ ଜିନିଷ ଧନ ଯୌବନ ଜୀବନ ଚିରସ୍ଥାୟୀ ନୁହେଁ ସେଥିପାଇଁ ଏଇ ଜିନିଷ ଟା କରିବା ହିଁ ମଣିଷର କର୍ତ୍ତବ୍ୟ ବୁଝିଲ ଆଛା ଆଛା ଆଛା ଆଛା ହେଉ ହଁ ରହିଲି